ଓଜନ ବଢ଼ାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଆମ ଗାଁରେ ବିଭିନ୍ନ ଘରୋଇ ଉପଚାର ରହିଛି ସେଥିମଧ୍ୟରୁ ତାଙ୍କୁ ଭଲ ପନିପରିବା ଶାଗ ଯାହାକି ଅମୃତଭଣ୍ଡା ସଜ ପନିପରିବା ହଳଦିଆ ପନିପରିବା ଖାଇବାକୁ ପଡ଼ିବ ତାଙ୍କୁ ଖରାରେ ଅଧିକ ସମୟ ବୁଲିବାକୁ ବାରଣ କରାଯିବ ତାଙ୍କୁ ଠିକ ସମୟରେ ଖାଇବାକୁ ହେବ ଯାହାବି ଭଲ ସେ ଚାରି ଲିଟର ଦିନକୁ ପାଣି ପିଇବାକୁ ପଡ଼ିବ ଆହୁରି ଯାହା ଭାତ ଆଉ ଖାଇସାରିଲା ପରେ ଯାହାବି ହେଲେ ଦିନ ବେଳା ଦୁଇ ତିନି ଘଣ୍ଟା ଶୋଇବାକୁ ପଡ଼ିବ ରାତିରେ ଆଠ ଘଣ୍ଟା ଶୋଇବାକୁ ପଡ଼ିବ ଆହୁରି ମଧ୍ୟ ତାଙ୍କୁ ଯାହାବି ସେ କଠିନ ପରିଶ୍ରମ କରୁଛନ୍ତି ଖରା ବେଳେ ହେଉ ତାଙ୍କୁ ସେଥିରେ ବାରଣ କରାଯାଉ ତାଙ୍କୁ ରେଷ୍ଟ କରିବାକୁ କୁହାଯିବ ଆହୁରି ଭାତରେ ଅଣ୍ଡା ମାଛ ମାଂସ କ୍ଷୀର ଏସବୁ ଜିନିଷ ଖାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ଘରୋଇ ଗାଁରେ ଘରୋଇ ଉପଚାର କରାଯାଇ ପାରିବ